କେବଳ ଆଇନଗତ ସମସ୍ୟାକୁ ଆମେ ଆଖି ଆଗରେ ରଖି ଆମେ ସରକାରୀ କର୍ମଚାରୀଙ୍କ ପାଖକୁ ଯାଉ ଏବଂ କେତେକ କ୍ଷେତ୍ରରେ ରାଜନୈତିକ ଲୋକମାନଙ୍କ ପାଖରେ ଶରଣାପନ୍ନ ହେଉ ଏହିପରି ଗାଁ ଗହଳରେ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାର ଛୋଟ ଛୋଟ ଆମର ସଂଗଠନ ଅଛି ତା'ମଧ୍ୟ ସେମାନଙ୍କର ଦ୍ଵାରସ୍ଥ ମଧ୍ୟ ହୋଇଥାଉ ଏବଂ ତାଙ୍କୁ ଯେକୌଣସି ମତେ ସମାଧାନ କରିବାକୁ ଚେଷ୍ଟା କରିଥାଉ